ହ୍ୟାଲୋ ଭାଇ କେଉଁଠି ପହଞ୍ଚିଲଣି ଓହୋଃ ଭାଇ ତୁମେ ଆଜି କଣ ବସ ଡେରିରେ ବାହାରିଲା ଭାଇ ତୁମେ ଦୁତିପଦାଠି ଏକା ଅଛ ହଁ ଭାଇ ଆସ ଆସ ଆସ ଭାଇ ମୁଁ ବ୍ୟସ୍ତ ହେଲିଣି ଏଇଠି ଏକୁଟିଆ ରହିଛି ଖଜୁରପଡ଼ାରେ ଅପେକ୍ଷା କରିଛି ମୁଇଁ ପାନ ଦୁକାନ ପାଖରେ ବସିଛି ଭାଇ ମୁଁ ଜରୁରୀ କାମ ଅଛି ଭାଇ ମୁଁ ଯିବା ପାଇଁ ସେଥିପାଇଁ ଆପଣଙ୍କୁ ମୁଁ ଆଗରୁ କହିଥିଲି ଭାଇ ଟିକିଏ ଶୀଘ୍ର ଆସିବ ବୋଲି ସିଟ ରଖିଦେଇଛନ୍ତି ତ ଭାଇ ସିଟ ନହେଲେ ଭାଇ ଆଉ ଏତେ ବାଟ ଯିବି ମାନେ ଛିଡ଼ା ହେଇକି ଯାଇହେବନି ନା ତେଣୁ ସିଟଟା ଭାଇ ଦେଖ ସିଟ୍ ନହେଲେ ଆଉ ମୁଁ ହଇରାଣ ହୋଇଯିବି ଆଗରୁ ସେଇଥିପାଇଁ ଆପଣଙ୍କୁ କହିଛି ଦୟାକରି ମୋତେ ସିଟଟା ଦେବେ ହେଉ ଠିକ ଅଛି ଭାଇ ମୁଁ ଏଠାରେ ଅପେକ୍ଷା କରିଛି ଆପଣ ଆସିଲେ ମୋତେ ଏଇଠୁ କଲ୍ କରିବେ କିମ୍ବା ଯଦି ଦେଖିଲେ ଡାକିଦେବେ ମୁଁ ନାଲି ସାର୍ଟ ପିନ୍ଧିଛି ଡାକିଦେବେ ଆଉ